ଭଲ କିି କୋଉଠି ଅଛୁ ହଁ ହଁ ଇଏ ଇଏ ନବରଙ୍ଗପୁର ବାଟେ କ'ଣ ବୁଲି ଯିବା କି କହୁଥିଲି ମୋର ବି କାମ ଦାମ ସରିଲା ତ ଏଇବାଟେ ଯିବା ସେଠି କ'ଣ କଥା ହେବା କହୁଥିଲି ସେଇଟା ତ କହୁଛି ସେଇଟା ତ ଆଲୋଚନା କରିବା କହୁଛି ଯେ କେମିତି କରିବା ବେଶୀ ରେଟ୍ ଧୀରେ ଧୀରେ ଆରେ ଅଧିକ କମାଇ ଦେଉଛନ୍ତିରେ ସରକାର ସେତିକି ପଦକ୍ଷେପ ଦେଉନାହାନ୍ତି ବ୍ୟବସାୟୀମାନଙ୍କର ବିଜିନେସ୍ ତ କମି କମି ଯାଉଛି କି ନାଇଁ ପରେ ଆମର ଜିଲ୍ଲାରେ ଟୋଟାଲି ଗରିବ ଲୋକ ହିଁ ବାହାରିବେ ନାହିଁ ସରକାର ଦେଖି ଦେଖି କେମିତି ପଦକ୍ଷେପ ନେଉନାହାନ୍ତି ହଁ ସେଇଟା ତ କହୁଛି ହୁଁ ହେଲେ ଆମ ନବରଙ୍ଗପୁରର ଏଇ ପ୍ରେସିଡେଣ୍ଟଟା କିଏ ଅଛନ୍ତି ହେଲେ ସେଇଟା ତ ମୁଁ ଜାଣିିନାହିଁ ତୁ ଜାଣିଛୁ କି ହଁ ତାକୁ ଗୋଟେ ଲେଖିକି ଆମର ସବୁ ମିଶିକରି ଆମର ଯେତେ ବ୍ୟବସାୟୀ ମାନେ ଯଦି ମିଶିକି ଲେଖିକି ଦେଲେ ଗୋଟେ ଭଲ ହୋଇଥାନ୍ତା କହୁଥିଲି ମୁଁ ହୁଁ ଓ ତୋତେ ସିଏ ଜାଣିଛି କି ଭଲ କରି ନହେଲେ ସିଆଡ଼େ ଆଜି ଗଲେ ସିଆଡ଼େ ଟିକେ କଥା ହୋଇଥାନ୍ତୁ ପୁଣି ଆମେ ଆମର ନବରଙ୍ଗପୁରର ଲୋକ ମିିଶି କିଛିଟା ଗୋଟେ ପାଆନ୍ତୁ କହିବା କଥା ମୁଁ ସେଇଟା ଟିକେ ଭାବିଲି ହଁ ପଇସାପତର ଟିକେ ବେଶୀ ହେଲେ ଯାଇ ଲୋକ ବି ସେ କାମ କରିବା ପାଇଁ ଖୁସି ହୋଇଥାନ୍ତେ କହିବା କଥା ବାଧ୍ୟ କରୁଛନ୍ତି ଭାଇ ପେଟ ପୋଷିବା ପାଇଁ ଆମ ନବରଙ୍ଗପୁର ତ ଜାଣିଛୁ କିଛି କାମ ନାହିଁ ସରକାର ତ କିଛି ସୁବିଧା ଦେଉନାହାନ୍ତି ହୁଁ ବାକି ଆମର ମିସ୍ତ୍ରୀମାନେ ଏଇ ମନ୍ଦିର ଫନ୍ଦିର ଯାକ ବହୁତ ବଢ଼ିଆ ବନଉଛନ୍ତି ଏ ଭଣ୍ଡାରୀଗରର ମାନେ ବୁଝିପାରିଲୁ ନା ଇତିହାସରେ ମିଶା ଲେଖାହେଉଛିି କିନ୍ତୁ ପଇସା ଏମତି କିଛି ପାଉନାହାନ୍ତି ଯେ ଆମର ସରକାର କିଛି ସୁବିଧା ଦେଉନାହାନ୍ତି ମିସ୍ତ୍ରୀମାନଙ୍କୁ ହୁଁ ଏ ଆମର କାରିଗରମାନେ ବି କେତେ କେତେ ବଢ଼ିଆ ମାନ ଇଏ କରୁଛନ୍ତି ମାତ୍ର କିଛି ସୁବିଧା ପାଇପାରୁନାହାନ୍ତି ପଇସା ବି ଡେଭଲପମେଣ୍ଟ କିଛି ହେଉ ନାହିଁ ବୁଝିପାରିଲୁ କି ନାହିଁ କ'ଣ କରିବୁ ଲେଖିକରି ଦେବା କି କହୁଥିଲି ମୁଁ

ଠିକ ଅଛି ହେଲେ ଏବେ ଯିବା ହେଲେ ଟିକେ ଗଲେ ମୁଁ କରିବି ଏ ଗାଧୋଇବି ଟିକେ ହଉ ହଉ